ହ୍ୟାଲୋ ହ୍ୟାଲୋ ହୁଁ ଆଜ୍ଞା ନମସ୍କାର ମୁଁ ଟୁନି ନାୟକ ମୁଁ ଟୁନି ନାୟକ କହୁଛି ଆଜ୍ଞା କୁହନ୍ତୁ ହଁ ଡକ୍ଟର କହୁଛି

ନାଇ ଆପଣ ଆସନ୍ତୁ ତ ଅଣ୍ଟା ପେନ୍ ବେଶୀ ହେବା ଦ୍ୱାରା ତ ଇଞ୍ଜେକ୍ସନ୍ ନେବାକୁ ପଡ଼ିବ ନା ଖାଲି ମେଡ଼ିସିନ୍ ଖାଇଲେ କ'ଣ ତା ଦ୍ୱାରା କ'ଣ ଭଲ ହେଇପାରିବ କି ତ ବ୍ଲଡ଼୍ ଟେଷ୍ଟ ବି କରିବାକୁ ପଡ଼ିବ ତ ତ ବ୍ଲଡ଼ ଟେଷ୍ଟ ବି କରିବାକୁ ପଡ଼ିବ ବି ପି ବି ଚେକ୍ କରିବାକୁ ପଡ଼ିବ ବିପିଟା ଚେକ୍ କଲ ଚେକ୍ କରିକି ଚେକ୍ କରିକିରି ମେଡ଼ିସିନ୍ ଖାଇଲେ ତା ପରେ ଦେହ ଟା ଟିକେ ଭଲ ଲାଗିବ ଆସନ୍ତୁ ଆପଣ ତକିଆ ବ୍ୟବହାର ବେକ ପବନ ଜୋର୍ରେ ହେଉଛି ତ ଉଚ୍ଚା ତକିଆ ବ୍ୟବହାର କରିବେନି ଉଚ୍ଚା ତକିଆ ବ୍ୟବହାର କରିବା ଦ୍ୱାରା ଗ୍ୟାସ୍ ପ୍ରୋବଲେମ୍ ହେଉଚି ନା ସେଇଥି ପାଇଁ ତ ଥକା ରହିଥାଉଛି ଆଉ ଗୋଡ଼ ହାତ ପେନ୍ ତ ଯାହାହେଲେ ପଡ଼ିବ ସକାଳୁ ସକାଳୁ ସନ୍ଧ୍ୟାରେ ବ୍ୟାୟମ କରିବାକୁ ପଡ଼ିବ ଗୋଡ଼ ହାତ ପେନ୍ ପାଇଁ ଆଉ ଅଣ୍ଟା ପାଇଁ ହେଲେ ଦେହ କମଜୋରୀ ରହିଥାଉଛି ତ ଯାହା ହେଲେ ଭିଟାମିନ୍ ମେଡ଼ିସିନ୍ ଖାଇବା ଖାଇବାକୁ ପଡ଼ିବ ନା ହଁ କ୍ୟାଲସିୟମ୍ ଅଭାବ ଦ୍ୱାରା ତ ଅଣ୍ଟା ଅଣ୍ଟା ଗୋଡ଼ ହାତ ପେନ୍ ହେବ ନା ତ କ୍ୟାଲସିୟମ୍ ଟାବଲେଟ୍ ଖାଇବାକୁ ପଡ଼ିବ ଆଉ ବି ପି ବି ଚେକ୍ କରିବାକୁ ପଡ଼ିବ ତ ମୁଣ୍ଡ ବୁଲଉଛି ତ ଆଖି ତା ଦ୍ୱାରା